ମୁଁ ଆରମ୍ଭରୁ ଘରେ ଚେଷ୍ଟା କରିଛି କଳା ଓ କାରିଗରୀ ସାହାଯ୍ୟରେ ଘରକୁ ସୁନ୍ଦର ରଖିବା ପାଇଁ ଘର କାନ୍ଥମାନଙ୍କରେ ଚିତ୍ର କରି ଘରକୁ ସୁନ୍ଦର କରାଯାଇପାରିବ ଓ ଘର ମଧ୍ୟ ବାହାରୁ ଭଲ ଲାଗିବ